ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ବିଦ୍ୟାଳୟ ଅଛି ତ ସରକାରୀ ବିଦ୍ୟାଳୟରେ ବହୁତ ସୁବିଧା ଦିଅନ୍ତି ପିଲାମାନଙ୍କୁ ଖାଇବା ପାଇଁ ଦିଅନ୍ତି ପିନ୍ଧିବା ପାଇଁ ଡ୍ରେସ୍ ବି ଦିଅନ୍ତି ତ ପିଲାମାନେ ସେ ସରକାରୀ ବିଦ୍ୟାଳୟକୁ ଯିବା ପାଇଁ ପସନ୍ଦ କରନ୍ତି ତ ସେ ବିଦ୍ୟାଳୟରେ ପାଠ ପଢ଼ା ମଧ୍ୟ ବହୁତ ଖରାପ ହୁଏ ତ ଏ ଶିଶୁ ମନ୍ଦିରରେ ବେସରକାରୀ ବିଦ୍ୟାଳୟରେ ପାଠପଢ଼ା ବହୁତ ଭଲ ହୁଏ କାରଣ ସେଇଠି ଗାର୍ଡ଼ିଆନ୍ ମାନେ ପଇସା ଖର୍ଚ୍ଚ କରିକି ପାଠ ପଢ଼ାନ୍ତି ତ ସେମାନେ ଚାହାଁନ୍ତି ଆମ ପିଲା ଯେମିତି ବଡ଼ ମଣିଷ ହଉ ଭଲ ପାଠ ପଢ଼ୁ ଭଲ ରେଜଲ୍ଟ ରଖୁ ତ ଲୋକମାନେ ସେଇଟା ବୁଝନ୍ତି ନାହିଁ ସେମାନେ ସମସ୍ତେ ଚାହାନ୍ତି ଶିଶୁ ମନ୍ଦିରରେ ପିଲାକୁ ପାଠ ପଢ଼ାଇଲେ ପଇସା ଖର୍ଚ୍ଚ ହଉ କିନ୍ତୁ ପାଠ ଭଲ ମିଳିବ ତ ଗରିବ ଲୋକମାନେ ଅଛନ୍ତି ସେମାନଙ୍କର ପାଖରେ ପଇସା ପତ୍ର କିଛି ନାହିଁ ସେମାନେ କ'ଣ କରିବେ ସେ ସରକାରୀ ବିଦ୍ୟାଳୟକୁ ପିଲାମାନଙ୍କୁ ପଠାନ୍ତି ତ ସେମାନେ ସେଇଠି ଯାଆନ୍ତି ଖାଇବା ପାଇଁ ପାଆନ୍ତି ସେ ପିନ୍ଧିବା ପାଇଁ ଡ୍ରେସ୍ ବି ପାଆନ୍ତି ସେମାନେ ଭାବନ୍ତି ହଁ ଆମ ପିଲା ଭଲରେ ପଢ଼ୁଛୁ ଭଲରେ ଖାଇବା ପାଇଁ ପାଉଛୁ ପିନ୍ଧିବା ପାଇଁ ଡ୍ରେସ୍ ବି ମଧ୍ୟ ପାଉଛୁ ତ ସେମାନେ ଜାଣିପାରନ୍ତି ନାହିଁ ଯେ ସରକାରୀ ବିଦ୍ୟାଳୟରେ ପଢ଼ାପଢ଼ି ମଧ୍ୟ ବହୁତ ଖରାପ ହୁଏ ତ ଏ ଶିଶୁ ମନ୍ଦିର ଘରେ ସେମାନେ ପଇସା ଖର୍ଚ୍ଚ କରନ୍ତି କିନ୍ତୁ ରେଜଲ୍ଟ ବି ସେମିତି ପାଆନ୍ତି ଲୋକମାନେ ଯେମାନେ ଧନୀ ସେମାନେ ସେନା ଜାଣନ୍ତି ଯେ ସେ ଶିଶୁ ମନ୍ଦିରରେ ପଇସା ଖର୍ଚ୍ଚ ହଉ ପିଲା ଭଲ ପାଠ ପଢ଼ୁଛୁ ଆଉ ଯେ ଗରିବ ଲୋକ ସେମାନେ ତ ପଇସା ପାଆନ୍ତିନି ସେମାନେ ସେ ସରକାରୀ ବିଦ୍ୟାଳୟକୁ ପିଲାମାନଙ୍କୁ ପଢ଼ିବା ପାଇଁ ଛାଡ଼ନ୍ତି ତ ସେମାନେ ଜାଣିପାରନ୍ତି ନାହିଁ ଯେ ଯଦି ଖର୍ଚ୍ଚ କରିକି ଯଦି କଷ୍ଟ ଟିକେ କରିକି ପିଲାମାନଙ୍କୁ ସେ ସରକାରୀରୁ ମାନେ ଶିଶୁ ମନ୍ଦିରରେ ଛୁଆକୁ ଛାଡ଼ିକି ପାଠ ପଢ଼େଇବା ତ ଭଲ ରେଜଲ୍ଟ ପାଇବେ ଛୁଆ ଭଲ ପାଠ ପଢ଼ିବେ ଭଲ ମଣିଷ ହେବେ ତ ସେମାନେ ସେଗା ବୁଝିପାରନ୍ତି ନାହିଁ ସେମାନେ ସେ ସରକାରୀ ବିଦ୍ୟାଳୟକୁ ପଠାନ୍ତି ସେଇଠି ପାଠ ପଢ଼ା ତ ହୁଏନି ସେ ଖାଇବା ପାଇଁ ପାଆନ୍ତି ଆଉ ପିନ୍ଧିବା ପାଇଁ ଡ୍ରେସ୍ ପାଆନ୍ତି ସେଇଟାରେ ସେମାନେ ଖୁସି ହୁଅନ୍ତି ତ ସେ ସରକାରୀ ବିଦ୍ୟାଳୟରେ ଯେଉଁ ମାଷ୍ଟରମାନେ ଅଛନ୍ତି ସେମାନେ ଖାଲି ଆସନ୍ତି ବସିକି ଆଉ ପଳାନ୍ତି ସେମାନେ ପିଲାମାନଙ୍କୁ ଯେ କେମିତି ପଢ଼ାଇକି ଭଲ ମଣିଷ କରିବା ଓ ମାନେ ପିଲାମାନଙ୍କୁ ଭଲ ପଢ଼ାଇବା ସେମାନଙ୍କୁ ଆଗକୁ ନବା ସେମାନେ ସେଇଟା ଚେଷ୍ଟା କରନ୍ତି ନାହିଁ ଶିଶୁ ମନ୍ଦିରର ବହୁତ ସୁବିଧା ସୁଯୋଗ ମିଳିଥାଏ ସେଇଠି ପିଲାମାନଙ୍କୁ ପଢ଼ିବା ପାଇଁ ମାଷ୍ଟରମାନେ ଚେଷ୍ଟା କରନ୍ତି ଆଉ ସେଇଠି ଖେଳ ନାଚ ବି ଶିଖାନ୍ତି ଓ ଗୀତ ବି ଶିଖାନ୍ତି ଶିଶୁ ମନ୍ଦିରରେ ମାଷ୍ଟରମାନେ ସେଠି ସବୁବେଳେ ଟାଇମ୍ ଦିଅନ୍ତି ପିଲାଙ୍କ ଉପରେ ସେମାନେ କେମିତି ପଢ଼ିକି ଆଗକୁ ଯିବେ ଭଲ ରେଜଲ୍ଟ ରଖିବେ ଓ ସବୁରେ ଫାଷ୍ଟ ହେବେ ଗୀତରେ ନାଚରେ ଖେଳରେ ସବୁରେ ଫାଷ୍ଟ ହେଇ ଆଗକୁ ଯିବେ ତ ଏଇ ସରକାରୀ ବିଦ୍ୟାଳୟରେ ମାଷ୍ଟରମାନେ ସେଇଟା ଚେଷ୍ଟା କରନ୍ତି ନାହିଁ ସେମାନେ କାରଣ ଗଭର୍ଣ୍ଣମେଣ୍ଟରୁ ପଇସା ପାଇନ୍ତି ଆଉ ବସିକି ପଳାନ୍ତି ଆସିବେ ଦଶଟା ବେଳେ ଚାରିଟା ବେଳେ ପଳାଇବେ ସେମାନେ ତ ଗଭର୍ଣ୍ଣମେଣ୍ଟରୁ ପଇସା ପାଉଛନ୍ତି ନା ଆଉ ସେ ଶିଶୁ ମନ୍ଦିରରେ ସେମାନେ ସେ ଗାର୍ଡିଆନ ମାର୍କ ଦେଖିବେ ଟିଚରକୁ ପଇସା ଦେବେ ଯଦି ପିଲା ଭଲ ମାର୍କ ରଖିଲା ଭଲ ରେଜଲ୍ଟ ରଖିଲା ତାହେଲେ ମାଷ୍ଟର ପଇସା ପାଇଲା ଯଦି ସେ ଖୋଲା ଖରାପ ରେଜଲ୍ଟ ରଖିଲା ତ ମାଷ୍ଟର ଉପରେ କମ୍ପ୍ଲେନ୍ ଗଲା ସେ କହିଲେ ଯେ ପିଲା ତ ଭଲ ମାର୍କ ରଖୁନି ମାଷ୍ଟର ଆସିକି କ'ଣ କରୁଛୁ ପିଲାକୁ ତ ଭଲ ପଢ଼ାଇ ପାରୁନି ଆଉ ଆମେ କେମିତି ପଇସା ଦବା ପଇସା ଦବା ମାନେ ଭଲ ପାଠ ନେବା ସେଇଠି କାରଣ ପଇସାରେ ହିଁ ସବୁକିଛି ଶିଶୁ ମନ୍ଦିର ପଇସା ଯେତିକି ଦେବେ ସେତିକି ପାଠ ପାଇବେ